ଏମିତି ଦେଖିବାକୁ ଗଲେ ସାର୍ ମୋର ବହୁତ୍ ମାନେ ଏମ୍ତି ଫେଭ୍ରାଇଟ୍ ପୁସ୍ତକ ଯାକ ଅଛି ଯେମିତି ବହୁତ୍ ଜଣଙ୍କର ଜୀବନ ଶୈଳୀ ହେଲା ନା କୌଣସି ବୈଜ୍ଞାନିକ ର ଜୀବନ ଶୈଳୀ ହେଲା ଏବେ ଆପଣ ଜାଣିଥିବେ ନ୍ୟୁଟନ୍ ବୋଲି ଗୋଟେ ଥିଲେ ସେ ଗୋଟେ ଗଛ ମୂଳରେ ବସିଥିଲେ ସେଠି ତାଙ୍କ ଉପରେ ସେଓ ପଡ଼ିଲା ସେଓ ପଡ଼ିଲା ସେ ଗ୍ରାଭିଟି ବିଷୟରେ ଜାଣି ପାରୁଥିଲେ ଏଟା ସବୁ ନର୍ମାଲ୍ କଥା ସାର୍ ସେ ବିଷୟରେ ସମସ୍ତେ ଜାଣିଛନ୍ତି ତ ମତେ ଯୋଉଟା ନାଇ କାଏଁ ସାର୍ ପ୍ରଭାବିତ କରିଛି ସେଟା ହେଉଛି ବିବେକାନନ୍ଦଙ୍କର ଆତ୍ମକାହାଣୀ କାରଣ ସେ ନି କାଏଁ ତାଙ୍କ ଜୀବନ୍ ର ବହୁତ୍ ମାନେ ଡିସିପ୍ଲିନ୍ ରଖିଥିଲେ ଲୋକମାନଙ୍କ ଭଲ କଥା କହୁଥିଲେ ତା'ର୍ପରେ ଗୁଟେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ ଆଉ ସାର୍ ଆପଣ ଦେଖ୍ବେ ମହାତ୍ମା ଗାନ୍ଧୀ ଅଛନ୍ତି ଫକୀରମୋହନ ସେନାପତି ଅଛନ୍ତି ତାଙ୍କର୍ ଫେମସ୍ କାବ୍ୟ ହେଉଛି ଛଅ ମାଣ ଆଠ ଗୁଣ୍ଠ ତ ଆମର୍ ଓଡ଼ିଶା ରେ ବି ବହୁତ୍ ଏନ୍ତା ଭଲ୍ କାବ୍ୟ ମାନେ ଅଛନ୍ ଯେନ୍ଟା କି ନି କାଏଁ ଆମେ ତାଙ୍କର୍ ନୁ ଶିଖ୍ବାର କଥା ଆଉ ମୁଇଁ ଯାହାର୍ନୁ ଶିଖିଛେଁ ସେଟା ହେଉଛେ ମହାତ୍ମା ଗାନ୍ଧୀ ହେଉ ବିବେକାନନ୍ଦ ହେଉ ଆଉ ବହୁତ୍ ବହୁତ୍ ବଡ଼ କବି କାବ୍ୟ ମାନେ ଅଛନ୍ତି ଏବେ ଲେଡ଼ିଜ୍ ଫିମେଲ୍ ମାନଙ୍କର୍ କଥା ତ ନାଇଁ କହେବାର୍ ମୁଇଁ ବାକି ବହୁତ୍ ଅଛନ୍ ବାକି ନି କାଏଁ ସବ୍କର୍ନୁ ମତେ ଯେନ୍ଟା ପ୍ରଭାବିତ୍ କରିଛେ ସେଟା ହେଉଛେ ବିବେକାନନ୍ଦ